ଆମ ଶାଶୁଙ୍କ ଘରେ ରୋଷେଇ ବନାଉଥିଲେ ସମସ୍ତେ ଖୁସିରେ ଶାଶୁ ବନାଉଥାନ୍ତି ଖାଉଥାନ୍ତି ସମସ୍ତେ ଏବଂ ସବୁଠୁ ବେଶୀ ଖୁସିରେ ଖାଆନ୍ତି ଚିକେନ୍ ଶାଶୁ ବନାନ୍ତି ଚିକେନ୍କୁ ନେଇକିରି ଆସନ୍ତି ଧୋଇ କରି ତା'କୁ ଥାଳିରେ ରଖନ୍ତି ତା'ପରେ ତେଲ ମସଲା ଦେଇ ତା'କୁ ଗୋଳାନ୍ତି ତା'ପରେ କଡ଼ାଇ ବସାଇ ତେଲ ପକାଇ ତା'କୁ ଗରମ ମସଲା ରସୁଣ ଅଦା ଜିରା ଧନିଆ ପାଉଡ଼ର ଏବଂ ଗରମ ମସଲା ଦେଇ ତା'କୁ ରୋଷେଇ କରନ୍ତି କରିଥାନ୍ତି ଆମେ ବି ତାଙ୍କଠୁ କିଛି ଶିଖି ଶିଖି ଶାଶୁଙ୍କ ପରି ଆମେ ତାଙ୍କ ପରିବାରରେ ସମସ୍ତେ ଖୁସି ପାଆନ୍ତି ବୋଲି ସମସ୍ତେ ବନାଇ ଥାଉ ଏବଂ ଆମେ ବି ସେ ଚିକେନ୍ ନେଇକିରି ଆସି ଧୋଇ କରି ଚିକେନ୍ ବନାଉ ସମସ୍ତେ ଶାନ୍ତିରେ ଖୁସିରେ ପରିବାରରେ ସମସ୍ତେ ଖାଆନ୍ତି ଏବଂ ପିଲାମାନେ ବହୁତ ଖୁସିରେ ଖାଇଥାନ୍ତି ତା'ପରେ କହନ୍ତି ଆଜି ମମ୍ମି ବହୁତ ଟେଷ୍ଟରେ ଚିକେନ୍ ବନାଇଥିଲେ